କୃଷକମାନେ ନିୟମିତ ଭାବରେ ସେମାନେ ରଖୁଥିବା ପଶୁମାନଙ୍କୁ ପଶୁ ଡ଼ାକ୍ତରଙ୍କୁ ଦେଖେଇବେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାରର ଯୋଉ ଟୀକା ଅଛି ବିଭିନ୍ନ ରୋଗର ଟୀକା ସେମାନଙ୍କୁ ନିୟମିତ ଭାବରେ ଦେବେ ଏହାଦ୍ୱାରା ସେମାନେ ଜାଣିପାରିବେ ଯେ ଯଦି କିଛି ରୋଗ ହେଇଥାଏ ପଶୁ ଡ଼ାକ୍ତର ଯଦି ଦେଖିବେ ତାହେଲେ ସିଏ ନିହାତି କହିବେ କି ନା ଏମିତି ପ୍ରୋବ୍ଲେମ୍ ହେଇଛି କି କଣ ତାଙ୍କୁ ମେଡ଼ିସିନ୍ ଯାହା ଔଷଧ ପ୍ରକାର ଦରକାରେ ସବୁ ଦେବେ ଆଉ ତା'ପରେ ସେମାନଙ୍କୁ ଦେଲେ ଏଗୁଡ଼ାକ ତାଙ୍କୁ କିଛି ରୋଗ ବୋଗ ହେବନି ଯାହାକି ମନୁଷ୍ୟମାନଙ୍କୁ ବ୍ୟାପିବନି ଆଉ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ହେଇଥାଏ ଯାହାକି ମନୁଷ୍ୟକୁ ବ୍ୟାପିବାର ସମ୍ଭାବନା ଥାଏ ଆଉ ବ୍ୟାପେ ମଧ୍ୟ ଏମିତି ଗୋଟେ ରୋଗ ହେଉଛି କଣ ଜଳାନ୍ତକ ଜଳାନ୍ତକ କେମିତି ହୁଏ ନା ଜଳାନ୍ତକ ଟା ହୁଏ କୁକୁର ବା ପାଗଳ କୁକୁର କି ବିଲୁଆ ଏଇ ସବୁ କାମୁଡ଼ିଲେ ଏଟା ମଣିଷମାନଙ୍କୁ ବି ହେଇପାରେ ଆଉ ଅନ୍ୟ ସବୁ ପ୍ରାଣୀ ସବୁ ଯିଏ ଅଛନ୍ତି ସେମାନଙ୍କୁ ବି ସଂକ୍ରମିତ ହୁଏ